ମୋର ଯେଉଁ ଖେଳ ହେଉଛି ଭଲିବଲ୍ ମୁଁ ଭଲିବଲ୍ ପ୍ରତି ବହୁତ ଆଗ୍ରହ ଏବଂ ଭଲିବଲ୍ ପ୍ରତି ଦିନକୁ ତିନି ଘଣ୍ଟା ଉପରେ କାର୍ଯ୍ୟ କରେ ଏବଂ ବହୁତ ଦିନ ପ୍ରାକ୍ଟିସ କରେ ପାୱାର ପ୍ଲେ କାମ କରେ ଅଫ୍ ସାଇଡ଼୍ ରାଇଟ୍ ସାଇଡ଼ରେ ମିଡିଲ ସାଇଡ଼ରେ ଭଲିବଲ୍ ଖେଳିକି ବହୁତ ବଡ଼ ବଡ଼ ଜାଗାରେ ଉତ୍ତୀର୍ଣ୍ଣ ହୋଇଛି ଏବଂ ସେଠାରେ ବହୁତ ପରିଶ୍ରମ କରି କରି ବଲ୍ର ବ୍ୟାକଅପ୍ ଡାଉନ ଲେଗ ସବୁ କରିକିରି ସେଠାରେ କାମ କରିବାକୁ ପଡ଼େ ଏବଂ ବହୁତ ଭଲିବଲ୍ ପ୍ରତି ଆଗ୍ରହ ଅନୁଷ୍ଠିତ କରେ ଏବଂ ଭଲିବଲ୍ରେ ବହୁତ ବଡ଼ ବଡ଼ ଜାଗାରେ ଉତ୍ତୀର୍ଣ୍ଣ ହୋଇ ଆସିଛି ଏବଂ ପାୱାର ପ୍ଲେରେ ଭଲ ହିସାବରେ ଖେଳିକରି ସେଠାରେ ମୁଁ ବିଭିନ୍ନ ପ୍ରକାର ଭୁଲକୁ ସ୍ଵୀକାର କରିକିରି ଭଲ ଆକାର ରଖିଛି ଏବଂ ସେଥିପାଇଁ ଆଜି ଗୋଟେ ବଡ଼ ପଦବୀରେ ଅନୁରୋଧ କରିପାରିଛି ମୁଁ